ମୁଁ ଶଙ୍କର ବାରିକ୍ କହୁଛି ମୁଁ ଜୋମାଟୋରୁ ବହୁତ ଜିନିଷ ମଗାଇ ଦେଇଥିଲି ରୋଲ୍ ଚାଓମିନ ବିରିୟାନି ଏବେକା ମୁଁ ସେଇଆକୁ ଆଉ ମଗାଇବାକୁ ଚାହୁଁନି ମୁଁ ବାହାରକୁ ଯାଉଛି ସେ କ୍ୟାନସେଲ୍ କରିବାକୁ ଚାହୁଁଛି